ମୁଁ ଗୋଟେ ଜାଗାରେ ଯାଉଥିଲି ଏବଂ ସେଥିପାଇଁ ମୁଁ ଗୋଟେ କ୍ୟାବ୍ ବୁକ୍ କରିଥିଲି ସେଇ କ୍ୟାବ ଡ୍ରାଇଭର ମାସ୍କ ନ ପିନ୍ଧିଥିବାରୁ ମୁଁ ତାକୁ ମାସ୍କ ପିନ୍ଧିବାକୁ କହିଥିଲି ଏବଂ ସେି ମୋ କଥା ଶୁଣନଥିଲା ସେଥିଯୋଗୁଁ ମୁଁ ତାକୁ କହିଥିଲି ଯେ ଆପଣ ମାସ୍କ ପିନ୍ଧନ୍ତୁ ନହେଲେ ମୁଁ କମ୍ପ୍ଲେନ କରିବି ସେ ମୋ କଥା ଶୁଣିଲା ଶୁଣିଲା ନାହିଁ ଏବଂ ତା ସିଟ୍ ମଧ୍ୟ ବହୁତ ଅପରିଷ୍କାର ଥିଲା ମୁଁ ତାକୁ କଇ କହିଥିଲି ଯେ ସିଟ୍ ମଧ୍ୟ ଅସଫା ଅଛି ମୁଁ ଯେ ଏ ସିଟ୍କୁ ପରିଷ୍କାର କରନ୍ତୁ ସେ ହେଲେ ବି ମୋ କଥା ଶୁଣିଲାନି ମୁଁ କହିଥିଲି ଯେ ଯଦି ଆପଣ ନ ଶୁଣିବେ ମୁଁ ହେଲେ ଆପଣଙ୍କ ବିରୋଧରେ କମ୍ପ୍ଲେନ ଜଣେଇବି ମାସ୍କ ଆଉ ମାସ୍କ ଯଦି ନ ପିନ୍ଧିଥିବେ ମୁଁ ଆପଣଙ୍କ ବିଷୟରେ ପୋଲିସକୁ ଜଣାଇବି